ବାଇକ୍ ଚଲାଇବା ସମୟରେ ଆମେ ସାଧାରଣତଃ ହେଲମେଟ ପିନ୍ଧିବା ବାଇକ୍ ଚଲାଇବା ପୁର୍ବରୁ ଆମେ ଆମ ନିଜ ମିରର୍ ଗୁଡ଼ାକ ବାଇକର ସବୁ ଠିକ୍ ସେ ସିଧା କରିବା କ୍ୟୁକି ମତଲବ୍ ଯେଉଁଟା କି ପଛ ପଟ ଜିନିଷ ବି ଦେଖିବା ପାଇଁ ଆମକୁ ଫାଷ୍ଟ ସୁବିଧା ହୁଏ ଆଉ ଆମେ ବାଇକ୍ ଟି ଚଲାଇବା ପୁର୍ବରୁ କିଛି ସାଧାରଣ ଜିନିଷ କ୍ୟାରୀ କରିବା ନିହାତି ଦରକାର ଯେମିତି କି ଡି ଏଲ୍ ଆର ସି ଆଉ ଆମର ପଲ୍ୟୁସନ୍ ସାର୍ଟିଫିକେଟ ଆଉ ଇନ୍ସୁରାନ୍ସ ନିହାତି ଥିବା ଦରକାର ଯଦି ଇନ୍ସୁରାନ୍ସ ନାହିଁ ତେବେ ଗାଡ଼ିଟି ଯଦି ଆମେ ବାହାରକୁ ନେଇକି ଯାଉଛୁ କୌଣସି ପ୍ରକାରର କିଛି ଅସୁବିଧା ହେଲା ଆମ ନିଜର ହଉ କି ଆମ ଯୋଗୁଁ ଆଉ କାହାର ଅସୁବିଧା ହେଲା ତେବେ ଇନ୍ସୁରାନ୍ସ ଟା ଅ ଥିବ ଯଦି କ୍ଲେମ କରି ପାରିବ ଅନ୍ୟ ପାଇଁ କ୍ଲେମ କରି ପାରିବ ନହଲେ ନିଜ ପାଇଁ କ୍ଲେମ କରିକି ଅ କିଛି ହେଇପାରିବ ଯଦି ଆମେ ଇନ୍ସୁରାନ୍ସ ନାହିଁ ତେବେ ସବୁଠୁ ବଡ଼ ବିପଦଜନ୍ନକ କଥା ଆଉ ସବୁବେଳେ ଟ୍ରାଫିକ ନିୟମକୁ ଆମେ ମାନିକି ଚାଲିବା ଦରକାର ଅ ଯେପରି ଯେଉଁ ଜେବ୍ରା କ୍ରସିଂଗ ଦେଇଛି ସେଇ ଜେବ୍ରା କ୍ରସିଂଗ ର ପଛକୁ ରହିଲେ ହିଁ ଭଲ କାହିଁକି ନା ଜେବ୍ରା ଜେବ୍ରା କ୍ରସିଂଗ ରେ ଲୋକମାନଙ୍କ ପାଇଁ ସେଇଟା ଯେତେବେଳେ ରେଡ୍ ଲାଇଟ୍ ହେଇଥାଏ ସେତେବେଳେ ରୋଡ୍ କ୍ରସ୍ କରିବା ପାଇଁ ଲୋକ ମାନଙ୍କୁ ୟୁଜ୍ କରିବା ଦରକାର ସେଠି ଆମେ ଗାଡ଼ି ପାର୍କ କରିବା ଟା ଠିକ ନୁହଁ ସେଥିପାଇଁ ଆମକୁ ଅ ତାଙ୍କର ଦଣ୍ଡ ଯାହା ବି ଥାଏ ସେଇଟା ମାନିବାକୁ ପଡ଼େ ଆଉ ସାଧାରଣତଃ ସବୁଆଡ଼େ କ୍ୟାମେରା ଉନଷ୍ଟଲେସନ୍ ହେଇଯାଇଛି ଆମେ ଯଦି ବି କିଛି ଅ ଯେମିତି କି ହେଲମେଟ କି ଆମେ ଦ୍ରୁତ ଗତିରେ ଗାଡ଼ି ଚଲାଇବା କଥା ନୁହଁ ଯେମିତି ଷାଠିଏ ଏକଷଠି ଭିତରେ ଆମେ ଗାଡ଼ି ନ ଚଲାଇଲେ ତା ଠୁ ଅଧିକ ସ୍ପୀଡ଼ ରେ ଚଲାଇଲେ ତା ପାଇଁ ଆମକୁ ଦଣ୍ଡ ବିଧାନ ଅଛି ଆଉ ସେଥିପାଇଁ ଫାଈନ ଫାଇବ୍ ଥାଉଜେଣ୍ଡ ପର୍ଯ୍ୟନ୍ତ ହେଇପାରିବ ତ ସେଥିପାଇଁ ସେ ସବୁ ଜିନିଷରୁ ବଞ୍ଚିବାକୁ ହେଲେ ଆମେ ତାର ନିୟମ ମାନି ଚଲାଇବା ଦରକାର